ମୁଁ ଦୁଇ ବର୍ଷ ତଳେ ଗୋଟିଏ ଗଡ଼ରେଜ୍ର ଫ୍ରିଜ୍ କିଣିଥିଲି ଯାହାକି ଅଳ୍ପ ଦିନି ପରେ ତାର କଣ୍ଟରେନ୍ସ ଖରାପ ହୋଇଗଲା ଆଉ ଫ୍ରିଜ୍ରେ କୌଣସି ଥଣ୍ଡା ରହିଲା ନାହିଁ ଅଳ୍ପ ଦିନ ପରେ ଖରାପ ହେବା ଯୋଗୁଁ ପଇସା ମୋର ବେକାର ହେଲା ମନ ଦୁଃଖ